ଗୋଟେ ଇଲେକ୍ଟ୍ରିକ୍ ଚାର୍ଜରଟେ ମୁଁ ଆଣିଥିଲି ଚାର୍ଜିଂ କରିବା ପାଇଁ ତାହା ଅନଲାଇନ୍ରେ ମଗେଇଥିଲି ଏବଂ ସେଇଟା କିଛି ଦିନ ପରେ ଆଉ କାମ କଲାନି ତା' ଇଣ୍ଡିକେଟର ମଧ୍ୟ ବି କିଛି କାମ କଲାନି ଚାର୍ଜ କରିବା ସମୟରେ ଚାର୍ଜ ଦେଖଉଥିବ ହଣ୍ଡ୍ରେଡ଼ ପରସେଣ୍ଟ କିନ୍ତୁ ଆକ୍ଚୁଆଲି ଚାର୍ଜିଂ ହେଇନଥିବ କିଛି ସମୟ ଗଲା ପରେ ପୁଣି ଚାର୍ଜ ଯାଉଥରେ ଜିରୋକୁ ପଳେଇ ଆସୁଥିବ ଆଉ ଯେତେବେଳେ ମୁଁ ଏଗୁଡ଼ା ଦେଖିଲି ସେତେବେଳେ ଅନଲାଇନରେ ମୁଁ ତାକୁ ରିଟର୍ଣ୍ଣ କରିବାକୁ ଚାହିଁଲିି ସେମାନେ ଯଦିଓ ରିଟର୍ଣ୍ଣ ଟାଇମ୍ ଥିଲା ଅନଲାଇନରେେ ମନା କଲେ ଯେ ଏଇଟା ଆମେ ରିଟର୍ଣ୍ଣ ଆଉ ଏଟା ନେବୁନି ତ ଏଇପ୍ରକାର ପରିସ୍ଥିତିରେ ନିଶ୍ଚିତ ଭାବରେ ଗ୍ରାହକମାନେ ହଇରାଣ ହେବେ ଏବଂ ଆମେ ବି ଜାଣିପାରୁନୁ ଆମେ କେବଳ ବ୍ରାଣ୍ଡକୁ ଦେଖିକି ଏବଂ ଅନଲାଇନରେ ଯେହେତୁ ସୁବିଧାରେ ମିଳିଯାଉଛି ଘରେ ଡେଲିଭରି ହେଇଯାଉଛି ଆଉ ତେଣୁ ସେଥିପାଇଁ ଆମେ ଅନଲାଇନ୍ରେ ଜିନିଷ ମଗେଇ ଦେଉଛୁ କିନ୍ତୁ ପ୍ରକୃତରେ ସେ ଜିନିଷ କ'ଣ ତାର କ୍ୱାଲିଟି କେମିତି କ'ଣ ଆମେ କୌଣସି ଚେକିଂ କରିବାର କୌଣସି ପ୍ରକାର ସୁବିଧା ଆମର ନାହିଁ ଆଉ ଯଦି ସେ ପ୍ରକାର କମ୍ପ୍ଲେନ୍ କଲେ ମଧ୍ୟ ସେତେବେଳେ ଆମେ ଯେତେବେଳେ ମୁଁ କମ୍ପ୍ଲେନ୍ ମଧ୍ୟ କରିଥିଲି କିନ୍ତୁ ତାକୁ ମଧ୍ୟ କେହି ଗ୍ରହଣ କଲେ ନାହିଁ ତେଣୁ ବାଧ୍ୟ ହିଁ ମୁଁ ତାକୁ ପ୍ରଡ଼କ୍ଟଟି ମୋତେ ରଖିବାକୁ ପଡ଼ିଲା ଏବଂ କ୍ଷତି ହିଁ ମୋତେ ସହିବାକୁ ପଡ଼ିଲା